ଏ କାଟିଦିଅ ସେଇଟାକୁ ହ୍ୟାଲୋ ମୁଁ ମୁଁ କହୁଛି ଅକ୍ଷୟ କିନ୍ତୁ ମୋର ଟିକେ ଗୋଟେ କାର ଦରକାରେ ଯେଉଁ କାରରେ କି ସାତ ଆଠ ଜଣ ଆମେ ଯାଇପାରିବୁ ହୁଁ କେତେ ପଇସା ନେବେ ସେଇ ହିସାବରେ ଆମକୁ କଥା ଦେଲେ ଆମେ ଯୋଗ ଇଏ କରିକିରି ଯିବୁ ଯୋଗାଡ଼ ହେଇଯିବୁ କିନ୍ତୁ ଆମର ଦୁଇ ଦିନ ଭିତରେ ଦରକାର ଏଇ ଦୁଇ ଦିନ ଭିତରେ ଯେମିତି କାରଟି ଆଣିବେ ଆଉ କେତେ ପଇସା ନେବେ ସେଇଟାକୁ ଟିକେ ଜଣାଇଦେବେ ଅଢ଼େଇ ହଜାର ଟଙ୍କା ଟିକେ ବେଶୀ ହେଉଛି ଟିକେ କମାଇ କରିଲେ ଭଲ ହୁଅନ୍ତା ଆଉ ଯଦି ଆପଣଙ୍କର ଏତେ ହେଉଛି ତାହେଲେ ଠିକ୍ ଅଛି ଆପଣ ଦୁଇ ଦିନ ଭିତରେ ମୋ ପାଖରେ ଆସି ପହଞ୍ଚନ୍ତୁ ମୁଁ ତା ପାଇଁ ବ୍ୟବସ୍ଥା କରିବି କିନ୍ତୁ ଆମର ଯିବାଟା ହିଁ ନିଶ୍ଚିନ୍ତ ଯେତେ ଶୀଘ୍ର ଆସି ଆସି ପହଞ୍ଚିବେ